ହଁ ଆମ ଦେଶରେ ନୃତ୍ୟ କଳା ପ୍ରାୟ ବି ବହୁତସାରା ଲୋକ ଅଛନ୍ତି ତା ସାଙ୍ଗକୁ ଓଡ଼ିଆ ବଲିଉଡ଼୍ରେ ବି ଭାଗ ବି ଦିଅନ୍ତି ଯେ ସବୁ ଭଲ ଭଲ ନୃତ୍ୟ ବି କରନ୍ତି ତାଙ୍କୁ ସବୁ ନିଅନ୍ତି ଯେ ଗରିବଠୁ ବି ଛୋଟ ଗାଁରେ ବି ବଢ଼ିଆସୁଛନ୍ତି ଛୋଟ ଛୋଟ ଗାଁରୁ ଆସିଛନ୍ତି ଗରିବ ତାଙ୍କୁ କି ଜାଣିନାହାନ୍ତି ପଚାରୁନାହାନ୍ତି ସେ ବି ଆଜି ଏମିତି ନାଚ ଗୀତ କରୁଛନ୍ତି ସବୁ ଗୀତରେ ଯାହାକି ବଲିଉଡ଼୍ବାଲା ତାଙ୍କୁ ନେଇକରି କେଡ଼େ କେଡ଼େ ବଡ଼ କରିଛନ୍ତି ଲୋକ ସେ ହୋଇଛନ୍ତି ଆଜି ଯାହା ଫଳରେ ଯାହା ଫଳରେ ସେ ସବୁଥିରେ ନୃତ୍ୟ ପରିବେଷଣ ବି କରୁଛନ୍ତି ଆଉ ନୃତ୍ୟର ସବୁ ଗୀତ ଭଜନ ଆଲ୍ବମ୍ ଆଉ କଥକଲି ଓଡ଼ିଶୀ ଆଉ ଏସବୁ ବ୍ରେକ୍ ଡ୍ୟାନ୍ସ ଏହି ଟାଇପ୍ର ସବୁ ସଙ୍ଗ୍ରେ ସବୁ ନାଚନ୍ତି କେତେ କେତେ ବାଟରୁ ସବୁ ଆସୁଛନ୍ତି କେଉଁ କେଉଁ କୁଆଡ଼ୁ କୁଆଡ଼ୁ ବି ସବୁ ଆସୁଛନ୍ତି ନୃତ୍ୟ ପରିବେଷଣ କରିବା ପାଇଁ ଯାହା ଫଳରେ ଆମକୁ ସରକାର ଆଜିକାଲି ଡେଟ୍ରେ ବି ଆମ ପାଇଁ ସୁବିଧା ଯୋଗାଇଛନ୍ତି କି ଆମର କିଛି କଳାକୁ ଆମେ ଦେଖେଇକରି ନୃତ୍ୟ ପରିବେଷଣ କରିକରି ବି କିଛି ଭଲ ଗୀତରେ ସମସ୍ତଙ୍କୁ ଝୁମେଇକରି ଆମେ ନଚାଇପାରିବୁ ଯାହାକି କି ଆମ ଫଳରେ ଆମକୁ ଫଳ ମିଳିବ ଯାହାକି ଆମର ଉପର ଲେବୁ୍ଲ ଯାଏଁ ବି ଯାଇପାରିବୁ ଏଇସବୁ ପାଇଁ ଆମକୁ କଷ୍ଟ କରିବାକୁ ପଡ଼ୁଛି ଆଉ କଷ୍ଟରେ ବି ଆମକୁ ବି ଫଳ ବି ମିଳୁଛି ଯାହାକି ବି ଆମକୁ ଦେଖିବା ପାଇଁ କି ଆମ ଲୋକଙ୍କୁ ଦେଖିବା ପାଇଁ ବି ଲୋକମାନେ ବି ଅଛନ୍ତି ଯାହାକି କି ସେ ବି କଷ୍ଟ ଦୁଃଖ କରିକରି କେତେ ଗରିବରୁ ଆସିଛି ଏତେ ବଡ଼ ହୋଇଛନ୍ତି କଳାକାର ହୋଇଛନ୍ତି ତ ତାଙ୍କ ସବୁ ଦେଖିଚାହିଁକରି ଆଜି ଛୋଟ ଛୋଟ ପିଲା ବଡ଼ ଲୋକ ଗରିବ ଲୋକ ଆଜିକାଲି ଏଠି ଛୋଟ ବଡ଼ କିଛି ବି ନାହିଁ ଯାହାକି ନୃତ୍ୟରେ କିଛି ବି ନାହିଁ ନୃତ୍ୟ ଏମିତି ଜିନିଷ ସମସ୍ତଙ୍କୁ ଯେମିତି ଖୁସି ଲାଗେ ଦୁଃଖ ଟାଇମ୍ରେ ବି ସେ ସାହସ ଦିଏ ଯାହା ଫଳରେ ଏସବୁ ପାଇଁ ଆମେ ନୃତ୍ୟ ସଙ୍ଗୀତ ସବୁବେଳେ ଆମେ ଆଗରେ ବଜାୟ ରଖୁ ସବୁବେଳେ ବି ଏସବୁ ବଜାୟ ରଖିଥିବ ଆମ ଭଗବାନ ଯାହାକୁ ଯେଉଁ କଳା ଦେଇଛନ୍ତି ସେ ସେହି କଳା ହିଁ ରୁହେ ତ ଭଗବାନ ଯେହେତୁ ଆମକୁ ଏସବୁ କଳା ଦେଇଛନ୍ତି ତ ଆମକୁ କାର୍ଯ୍ୟରେ ଲଗାଇବାକୁ ପଡ଼ିବ ତ ଭଗବାନ ଦେଇଛନ୍ତି ମାନେ କିଛି ନା କିଛି ତ ସାଙ୍ଗେ ସାଙ୍ଗେ ତ କୌଣସି ଜିନିଷ ତ ମିଳିଯାଏନି ନା କଷ୍ଟ କଲେ ଯାଏ ସବୁବେଳେ ଫଳ ହିଁ ମିଳେ ଭଲ ତ କଷ୍ଟ ହିଁ କର କଷ୍ଟ ଯେମିତି କରିବା ଫଳ ସେମିତି ହିଁ ମିଳିବ ତ ସମସ୍ତେ ଭାବିଛନ୍ତି କି ମୁଁ ଏହି ନୃତ୍ୟ ଏତେ ଭଲ କଲି କିଏ କଲି ତା' ଫଳରେ ମୋତେ ମିଳିବ କିଛି ଭଲ କିନ୍ତୁ ଯିଏ ବି ସବୁ ନପାଇଥାନ୍ତି ଯିଏ ଏକାଥରକେ ସବୁ ପାଇଥାନ୍ତି ସେ କେବେ ଠୋକର୍ ଖାଇନଥାନ୍ତି ଯେ ଭଲ କରି ବି ତା'ଦେହରେ ଠୋକର୍ ଖାଆନ୍ତି ସେ ସିଚୁଏସନ୍ରେ ଭଲ ହିଁ କରନ୍ତି ଆଉ ବଡ଼ ବଡ଼ ଲୋକ ବି ହୁଅନ୍ତି